ମୁଁ ଦିନେ ଏକ ଚିତ୍ର ଅଙ୍କନ କରିଥିଲି ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଥିଲେ ସେତେବେଳେ ଜଙ୍ଗଲରେ ଦୁଇଟି ପକ୍ଷୀ ଗୋଟିଏ ଗଛରେ ବସିଥାନ୍ତି ସେତେବେଳେ ସୂର୍ଯ୍ୟ ଅସ୍ତ ହେଉଥିଲେ ସେଇ ଯେଉଁ ମନଲୋଭା ଦୃଶ୍ୟଟିକୁ ମୁଁ ଦେଖି ଆନନ୍ଦର ସହିତ ଭଲ ଭାବରେ ଚିତ୍ର ଅଙ୍କନ କରୁଥିଲି ଚିତ୍ର ଅଙ୍କନ କରିବା ସମୟରେ କିନ୍ତୁ ସୂର୍ଯ୍ୟ କିନ୍ତୁ ସ୍ଥିର ନଥାନ୍ତି ସୂର୍ଯ୍ୟ କିନ୍ତୁ ସେ ଅ ଅସ୍ତ ହେବା ରେ ଲାଗିଥାନ୍ତି କିନ୍ତୁ ସେଇ ସମୟରେ ମୋତେ କିନ୍ତୁ ଚିତ୍ର ଅଙ୍କନ କରି ଶୀଘ୍ର ସାରିବାର ଥିଲା କିନ୍ତୁ ଯାହା ହେଉ ମୋର ସମୟ ମୁତାବକ ମୁଁ ସେ ଚିତ୍ରଟିକୁ ଅଙ୍କନ କରି ଦେଇଥିଲି ଆଉ ତାପରେ ଚିତ୍ର ଅଙ୍କନ କରି ସାରିଲା ପରେ ଏହାମଧ୍ୟ ବହୁତ ଆକର୍ଷଣୀୟ ହୋଇଥିଲା